ହ୍ୟାଲୋ ଆପଣ ଓଲା ଗାଡ଼ିର ରାକେଶ କହୁଛନ୍ତି କି ମୁଁ କ୍ୟାବ୍ ବୁକ୍ କରିଥିଲି କିନ୍ତୁ ଆପଣଙ୍କୁ ଡାକିଥିଲି ବାଦାମବାଡ଼ିରୁ ପିକ୍ ଅପ୍ କରିବାପାଇଁ ହେଲେ ମୋର କିଛି କାମ ରହିଗଲା ଘର କାମ ତ ମୁଁ ସେଠିକି ଯାଇପାରିଲି ନାହିଁ ତ ଆପଣ ବିଡ଼ାନାଶୀର କୁମ୍ଭାରସାହି ପାଖକୁ ଟିକେ ଆସିପାରିବେ କି ମୋତେ ସେଇଠୁ ଆସିକିନା ଟିକେ ପିକ୍ ଅପ୍ କରିଦେବେ ମୁଁ ବର୍ତ୍ତମାନ ଟିକେ ନାକୁ ଅସୁବିଧାରେ ପଡ଼ିଗଲି ତ ସେଇଥିପାଇଁ କି ମୁଁ ଯାଇପାରୁ ନାହିଁ ତ ଆପଣ ସେଇ ବିଡ଼ାନାଶୀକୁ ଆସିକିନା ମୋତେ ଟିକେ ପିକ୍ ଅପ୍ କରିନିଅନ୍ତୁ